ମୁଁ ଯେବେ ଛୋଟ ଥିଲି ସେବା ଲୋକମାନଙ୍କର ମୁଖ୍ୟ ଯିବାକ ଥିଲା କୃଷି ଦ୍ୱାରା କୋଟ କେଉଁଠି କେଉଁଠି ଲୋକମାନେ ମାଛ ଶାଗ ମାଛ ଶାଗ କରୁଥିଲେ ସେହି ନାଇଁ ସେହି ଦ୍ୱାରା ନିଜେ ପରିବାର ଲୋକମାନଙ୍କର ଭର ଭରସା ଭରସା ଶୋଷଣ ଶୋଷଣ କରୁଥିଲେ କୃଷି କରିବା ଦ୍ୱାରା ଦେଶର ଧାନ ଗହମ ମାଣ୍ଡିଆ ଆଦି ଯ ଯଥେଷ୍ଟ କରି ମା ମାଣରେ ପରିମାଣରେ ବିଜୁଳି ମିଳୁଥିଲା ବିଜୁଳି ମିଳୁଥିଲା ଏବଂ ଲୋକମାନେ କୃଷି କାର୍ଯ୍ୟରୁ ଦ୍ୱାରେ ଦ୍ୱାରେଇ ଗଲେଣି ଏବେ ଆଉ କେହି କୃଷି କୃଷି ମାଛ ଚାଷ ଆଦି କରିବାକୁ ମାଛ କରିବାକୁ କରିବାକୁ ନାହିଁ ଚାହେଁ ନାହାନ୍ତି ସରକାର ସରକାର କୃଷକମାନଙ୍କ ଠାରୁ ଉଚିତ ପରିମାଣରେ ସେମାନଙ୍କ ଚାଷ କାର୍ଯ୍ୟ କାର୍ଯ୍ୟରୁ କିଣନ୍ତି ଧାନ ସେଥିପାଇଁ ସେମାନେ କୃଷି କାର୍ଯ୍ୟ କରିବାକୁ ନାରା ନାରାଜ ଆ ଆଜିକାଲି ଦେଶରେ ଚାଷ କାର୍ଯ୍ୟ କରିବାକୁ ଲୋକମାନେ ଚା ଚାହିଁ ଦେଲେ ଆଣି କୃଷକମାନେ ନିଜ ପରିବାରର ଭର ଭରସା ଶୋଷଣ କରିବାକୁ ସେମାନଙ୍କ ବାହାରୁ ବାହାରକୁ ଯାଉଛନ୍ତି ଏହି ଚାଷୀଙ୍କ ପିଲାମାନେ ବହୁତ ପାଠ ପଢ଼େ ମଧ୍ୟ ଚା ଚାକିରି ମିଳୁ ନାହିଁ ପରିବାର ପରେ ପରିଷ୍କାର ପ ପରସ୍କା ଦେଇ ଦେଇକି କି ବିକି ଦେଇଛନ୍ତି